ଆମ ଅଞ୍ଚଳରେ ଗୋଟିଏ ଛୋଟିଆ ଲାଇବ୍ରେରୀ ଅଛି ଏବଂ ମୁଁ ମଝିରେ ମଝିରେ ସମୟ ବାହାର କରି ସେଇଠାକୁ ପଢ଼ିବା ପାଇଁ ଯାଇଥାଏ ମୋର ବାଲ୍ମୀକି ରାମାୟଣ ବଳରାମ ଦାସଙ୍କ ରଚିତ ରାସକେଳୀ ଉପେନ୍ଦ୍ର ଭଞ୍ଜକଙ୍କ ରଚିତ ଲାବଣ୍ୟବତୀ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୈଦେହୀଶ ବିଳାସ ଏବଂ ଫକୀର ମୋହନ ସେନାପତିଙ୍କର ରଚିତ ଛଅମାଣ ଆଠଗୁଣ୍ଠ ମାମୁଁ ଲଛମା ପ୍ରାୟଶ୍ଚିତ ଏହିଗୁଡ଼ିକ ପୁସ୍ତକ ମତେ ବହୁତ ଭଲ ଲାଗେ ଏବଂ ମୁଁ ଏହି ପୁସ୍ତକ ଗୁଡ଼ିକୁ ବହୁତ ରୁଚିର ସହିତ ପଢ଼ିଥାଏ ଆମ ମାଟିର କବି ଫକୀର ମୋହନ ସେନାପତି ବହୁତ ଗୁଡ଼ିଏ ଓଡ଼ିଆ ଅବଦାନ ଦେଇ ଯାଇଛନ୍ତି ତାଙ୍କର ରଚିତ ଛଅ ମାଣ ଆଠଗୁଣ୍ଠ ଅନ୍ୟତମ ଏହି ପୁସ୍ତକଟିରେ ସେ ରତ୍ନ ଗୁଡ଼ିକ ଲେଖି ଯାଇଛନ୍ତି ଭଞ୍ଜକବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆମ ଅଞ୍ଚଳରେ ମୁଖ୍ୟ କବି ଅଟନ୍ତି ସେ ମଧ୍ୟ ଆମ ଓଡ଼ିଆ ସାହିତ୍ୟ ପାଇଁ ଅନେକ ଗୁଡ଼ିଏ ଅବଦାନ ଦେଇ ଯାଇଛନ୍ତି ଏହି ପୁସ୍ତକ ଗୁଡ଼ିକ ପଢ଼ି ମୁଁ ମୋ ନିଜର ଭାଷା ସାହିତ୍ୟକୁ ସୁଦୃଢ଼ କରିପାରିଛି ଏବଂ ଏହି ପଠନ ଅଭ୍ୟାସ ମୋ ହୃଦୟରେ ସବୁବେଳେ ଏହି ପ୍ରବନ୍ଧ ପାଇଁ ଜିଜ୍ଞାସା ଭରି ଦେଇଛି